ବେଙ୍ଗଲୋର ହାଇଦ୍ରାବାଦ ପୁନେ ମୁମ୍ବାଇ ଏଇ ଷ୍ଟେଟ୍ଗୁଡ଼ିକ ସଫ୍ଟୱେରରେ ବହୁତ ଡେଭଲପମେଣ୍ଟ୍ ହେଇକରି ଅଛି କିନ୍ତୁ ଆମ ଓଡ଼ିଶାରେ ସଫ୍ଟୱେରର କିଛି ବି ୱାନ୍ ପରସେଣ୍ଟ ବି କିଛି ନାହିଁ କିନ୍ତୁ ଆମେ ଚାହୁଁଚୁ ଯେ ସଫ୍ଟୱେର୍ ଲାଇନ୍ରେ ଆମର ପୋଗ୍ରାମିଂ ସଫ୍ଟୱେର୍ ହାର୍ଡ଼ୱେରେ ଦକ୍ଷତା କିମ୍ବା ଜ୍ଞାନ ଅଧିକ କୌଶଳରେ ପାଇବା ପାଇଁ ଆମେ ବହୁତ କିଛି କଶିଶ କରୁଛୁ ସେଥିପାଇଁ ଆମ ଓଡ଼ିଶା ବହୁତ ସଫ୍ଟୱେରରେ ବହୁତ ପଛରେ ଅଛି